ମୁଁ ଡ୍ୟାନ୍ସ କ୍ଲାସ୍ କରିବାକୁ ଯାଉଥିଲି ଆମ ଗାଁର କିଛି ଦୂରରେ ଜଣେ ସାର୍ ଥିଲେ ସେ ସାର୍ ବହୁତ ଭଲ ନାଚ ଶିଖାନ୍ତି ଯେତେବେଳେ ମୁଁ ଆଗ୍ରହ ମୋର ଯେତେବେଳେ ମୋର ଇଚ୍ଛା ହେଲା ଡ୍ୟାନ୍ସ ଶିଖିବାକୁ ତ ମୁଁ ସେଠାକୁ ଯାଇଥିଲି ସେଠାରେ ବହୁତ ପିଲା ଆସନ୍ତି ଡ୍ୟାନ୍ସ ଶିଖିବାକୁ ମିନିମମ୍ ପଚିଶ ରୁ ତିରିଶ ଜଣ ଆସନ୍ତି ଯେତେବେଳେ ମୁଁ ପ୍ରଥମେ ଗଲି ମୋତେ ବହୁତ ଡ଼ର ଲାଗିଥିଲା କାହିଁକିନା ମୁଁ ଏକା ଯାଇଥିଲି ସେଠିକି ଯେତେବେଳେ ମୁଁ ପ୍ରଥମେ ନାଚିଲି ମୋର କିଛିଟା ଷ୍ଟେପ୍ ମୋର ଭୁଲ ହୋଇଗଲା କାହିଁକିନା ସେ ଭିତରୁ ସମସ୍ତେ ଭଲ କରୁଥିଲେ ଆଉ ମୁଁ ଖରାପ କରୁଥିଲି ଆଉ ସାର୍ ତାପରେ ମୋତେ ବୁଝେଇଲେ ଯେ କି ତୁମେ କରିପାରିବ ତୁମେ ଭଲ ରେ ଡ୍ୟାନ୍ସ ଏଇଟାକୁ ଏମିତି ପ୍ରାକ୍ଟିସ କର ତ କିଛି ଦୁଇ ଚାରି ଦିନ ଶିଖିଲା ପରେ ମୋର ଡ୍ୟାନ୍ସ ଠିକ୍ ହୋଇଗଲା ତାପରେ ସାର୍ ଆମର କେଉଁ ଗୀତ ନେଲେ କେଉଁ ମାନେ ମ୍ୟାଚ୍ କରିବ ସେ ବିଷୟରେ କହିଲେ କେଉଁ କଷ୍ଟ୍ୟୁମ୍ କେଉଁ ଗୀତକୁ କେଉଁ କଷ୍ଟ୍ୟୁମ୍ ନେବେ କେମିତି ମେକପ୍ କରିବେ କେଉଁ ଜିନିଷ ପରେ କେଉଁଟା କେମିତି ହେବ ସେଇ ବିଷୟରେ ଆଲୋଚନା କଲେ ଯେତେବେଳେ ଆମର ଗୋଟିଏ ପ୍ରୋଗ୍ରାମ ଥିଲା ସେ ପ୍ରୋଗ୍ରାମ ରେ ମୁଁ ଯାଇଥିଲି ତ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି ଯେତେବେଳେ ଆମ ଘରେ ଜାଣିଲେ ଯେ ମୁଁ ଡ୍ୟାନ୍ସକ୍ଲାସ୍ ରେ ମୁଁ ଫାଷ୍ଟ ହୋଇଛି ବୋଲି ଆମ ଘରେ ସମସ୍ତେ ଖୁସି ହୋଇଥିଲେ ଆଉ ସାର୍ ବି ବହୁତ ଖୁସି ହୋଇଥିଲେ